ହଁ ଆମେ ଆମର ଘରେ ପଶୁପାଳନ ବି କରୁଛୁ ଆଉ ପଶୁକୁ

ନା ବି ରଖିଛୁ ସେ ପଶୁର ଯେମିତି ଏ କୁକୁର ସେ ତା ନା ଆମେ ରଖିଛୁ ଟମି ଆଉ ସେ କୁକୁରକୁ ଆମେ ତାକୁ ବୁଲେଇ ଆସୁ ତାକୁ ଗାଧେଇ ବିି ଦେଉ ଆଉ ତାହାକୁ ଖୁଆଇ ବି ଦେଉ ସେ କୁକୁର କେତେ ଆଉ ସେ କୁକୁରକୁ ଆମେ ଯତ୍ନ ବି କରୁ ତାହାକୁ ତେଲ ଲଗେଇ ଦେଉ ପାଉଡର ଲଗେଇ ଦେଉ ଟିକିଲି ଲଗେଇ ଦେଉ ଆଉ କୁକୁରର ଭାତ ଖାଇବାକୁ କୁକୁରକୁ ଆମେ ଦେଉ ଗାଧେଇ ବି ଦେଉ ବୁଲେଇ ବି ଆସୁ ସେ କୁକୁର ସଙ୍ଗେ ବିି ଆଉ ସେ କୁକୁରକୁ ଭଲରେ ରଖୁଛୁ ସେ କୁକୁର ଆମର ସବୁଠୁ ଭଲ କୁକୁର ସେ କୁକୁରକୁ ଆମେ ବହୁତ ଭଲ ପାଉ କୁକୁର ପଶୁ ଯେଉଁଟାକି ଆମର

କୁକୁରକୁ ଆମେ ବହୁତ ଭଲ ପାଉଛୁ କୁକୁରର ବହୁତ ଭଲସେ ଯତ୍ନ ବି ନେଉଛୁ କୁକୁରର ସବୁ ଜିନିଷ ପୁରା କରଛୁ ଆଉ କୁକୁରକୁ ଖାଇବା ଲାଗି ବହୁତ ଭଲରେ ଦେଖୁଛୁ ବି ଆମର ଘରେ ଘରେ ବି ଘରେ ଘାସ ବି ବୁଲେଇ ବି ନେଉ ସାଙ୍ଗରେ ଆଉ କୁକୁରକୁ ବହୁତ ଭଲ ପାଉ ତାକୁ ଯତ୍ନରେ ବି ରଖୁଛୁ କୁକୁର ହେଉଛି ମୋର ଅତି ପ୍ରିୟ ସାଙ୍ଗ ସେଇଟା ସେ କୁକୁରକୁ ବହୁତ ଭଲ ଲାଗୁଛି ଆଉ ସେ କୁକୁର ସେ କୁକୁରକୁ ଆମେ ଖାଇବା ଲାଗି ଦେଲେ ତାହାକୁ ମାଂସ ଖାଇବା ଲାଗି ଦେଉ ଭାତ ଦେଉ ଡାଲି ଦେଉ ରୁଟି ଦେଉ ତାହାକୁ ଭଲରେ ଆମେ ଯତ୍ନ କରିକି ରଖୁ ସେ କୁକୁର ଆମ ବି ଭଲରେ ରହିଛି ଆମେ ବି ତାର ସାଙ୍ଗେ ବୁଲି ଆସୁ ଯେଉଁଠିକି ଗଲେ ସାଙ୍ଗରେ ନେଉଛୁ ଆଉ ଖାଇବାର ଲାଗି ଦେଉଛୁ ଶୁଆଶୁଇ ବି ସାଙ୍ଗରେ